ମ୍ୟାଡ଼ାମ ନମସ୍କାର ମ୍ୟାମ ଆଗକୁ ମ୍ୟାମ ହେବ ଯେଉଁ ସ୍ପୋର୍ଟସର ସବୁ ହେବ କଣ ମ୍ୟାଚ୍ ଜିଲ୍ଲାସ୍ତରୀୟ

ହଁ ମ୍ୟାମ ଇଚ୍ଛା ଅଛି ଯେ କଣ କଣ ଖେଳସବୁ ଅଛି ସେଇଥିରେ

ମ୍ୟାଡ଼ାମ ମୋର ମ୍ୟାଡ଼ାମ ମୋର ଦୌଡ଼ଟା ତ ଭଲ ହୁଏ ଲଙ୍ଗ ଜମ୍ପଟା ଭଲ ହୁଏ ଏଇ ଦୁଇଟା ମୁଁ ଖେଳିବି ଆଉ ମ୍ୟାଡ଼ାମ ଏଇଟା କଣ ହଁ ମ୍ୟାଡ଼ାମ ଏସବୁ

ହଁ ମ୍ୟାଡ଼ାମ କେଉଁ ଯାଗାରେ ଯାଇକି ଆମେ ରହିବା ଏଇଟା କେଉଁଠି ହେବ ଆଉ ପିଲା ଆମ ସ୍କୁଲରୁ କେତେ ଜଣ ପିଲା ଯିବେ

ଆଜ୍ଞା ଆଉ ଏ ଗୋଡ଼ାକ ସବୁ ହେଉଛି କବାଡ଼ି କି ଖୋଖୋ ଗୃପ୍ ବାଲା ଯାହା ଆଉ ସକାଳୁ କଣ ଖେଳିବାକୁ ସ୍କୁଲକୁ ଏଇନା କେତେଦିନ ପନ୍ଦର ଦିନ ଖଣ୍ଡେ ପ୍ରାକ୍ଟିସ ପାଇଁ ଯିବାକୁ ପଡ଼ିବ ମ୍ୟାଡ଼ାମ ସେଇଟା ଯେମିତି ଖେଳରେ କେଉଁଠି ଖେଳିଲେ ବି କିଛି ଭଲ ଆଗକୁ ଫିୟୁଚରରେ ଯଦି ସାର୍ଟିଫିକେଟ ହେରିକା କିଛି ଦେବେ ସବୁ ଚାକିରି ବାକିରୀରେ ଯେଉଁଟା ସବୁ ଦରକାର ହେବ କେଉଁଟା ଖେଳିବା ଖେଳ ଖେଳରେ କହୁଥିଲି ମ୍ୟାଡ଼ାମ କି ପାଇଯିବି କେଉଁଥିରେ ବି ଚାକିରି ଆଜ୍ଞା ମ୍ୟାଡ଼ାମ ତାହେଲେ ମ୍ୟାଡ଼ାମ ଯିବା କେଉଁ ଦିନଠୁ ସବୁ ଯିବାକୁ ପଡ଼ିବ କଣ ଘରେ ପୁଣି ଜଣେଇବି ନା

ଆଉ ସାଙ୍ଗ ମାନେ କେହି ଯାଉଛନ୍ତି କି

ଓଃ ସେମାନେ ବି ଯିବେ ତାହେଲେ ତ ମ୍ୟାଡ଼ାମ ନାହିଁ ନାହିଁ ମ୍ୟାଡ଼ାମ ଭଲରେ ଖେଳିବୁ ଆଜିଠୁ ପ୍ରାକ୍ଟିସ୍ କରିଦେବୁ ଆରମ୍ଭ କରିବୁ ଭଲ ସେ ଖେଳିବୁ ହଁ ହଉ ମ୍ୟାଡ଼ାମ ତାହେଲେ ମୁଁ ଯିବି ଆଉ